ହଁ ମୁଁ ପାଞ୍ଚଟି ତାରିଖକୁ ମନେ ରଖିପାରିବି ବାଇଶି ପାଞ୍ଚ ଦୁଇ ହଜାର ଏକୋଇଶି ତେର ସାତ ଦୁଇ ହଜାର ଅଠର ଆଠେ ପାଞ୍ଚ ଦୁଇ ହଜାର ତେର ଚଉଦ ତିନି ଦୁଇ ହଜାର ତେଇଶି ଏଗାର ଆଠେ ଦୁଇ ହଜାର ବାଇଶି